ଓଡ଼ିଆ ଭାଷା ଗୁଟେ ସୁନ୍ଦର୍ ଭାଷା ହେଲେ ଓଡ଼ିଆ ଭାଷାକେ ଖାଲି ଆମର୍ ଓଡ଼ିଶା ଭିତ୍ରେ ସ୍ଥଗିତ ହେଇ ରହିଯାଇଛି ସେଟାକେ ବାହାରେ ପ୍ରଚାର୍ କର୍ବାର୍ କା'ଯେ ଆମେ ବି ଚେଷ୍ଟା କରୁଛୁଁ ହେଲେ ବାହାର୍ କେ ଆମର୍ ଓଡ଼ିଶା ଭିତ୍ରର୍ ଛଡ଼ା ବାହାର୍ କେ ଯେନ୍କେ ଗଲେ ଓଡ଼ିଆ ଭାଷା ନେଇ ଚଲ୍ବାର୍ ଆମର୍ ଓଡ଼ିଶା ଭିତରେ୍ ବି ତା'କେ ଭାଷାକେ ଲୋପ୍ କର୍ବାକେ ଲୋକ୍ ଯାଉଛନ୍ ଆମର୍ ଭାଷାକେ ଛାଡ଼ିକରି ପାଶ୍ଚାତ୍ୟ ଭାଷାକେ ତା'ର୍ ସବୁ ଲେଖାମାନେ ଲେଖୁଛନ୍ କାଗଜ୍ ପତର୍ ସବୁଠାନେ ଇଂଗ୍ଲିଶ୍ ଲେଖା ହେଉଛେ ଓଡ଼ିଆ ନାଇଁ ଲେଖା ହେବାର୍ ସେ ଜିନିଷ୍ ସବୁ ହେବାର୍ କଥା ଆମର୍ ମାତୃଭାଷା ହେଉଛେ ଓଡ଼ିଆ ଓଡ଼ିଆକେ ଏକା ନିହାତି ଧ୍ୟାନ୍ ଦେବାର୍ କଥା ଓଡ଼ିଆ ନେ ଆମେ ପଢ଼୍ବାର୍ କଥା ଓଡ଼ିଆନେ ଲେଖ୍ବାର୍ କଥା ଓଡ଼ିଆନେ କହେବାର୍ କଥା ହେଲେ ସେଟାକେ ଲୋକ୍ ସବୁ ଉଲ୍ଟେଇ ଦେଇଛନ୍ ଆରୁ ଇଂଗ୍ଲିଶ୍ ହିନ୍ଦି ବାକି ତାମିଲ୍ ତେଲ୍ଗୁ ଭାଷା ଚାଲିଛେ ହେଲେ ଆମର୍ ଓଡ଼ିଆକେ ଧୀରେ ଧୀରେ ଲୋପ୍ ହେଇଯାଉଛେ ଯେନ୍ ଯେନ୍ ରାଜ୍ୟନେ ସେ ଭାଷା ଯେନ୍ଟା ଚାଲିଛେ ସେ ମାତୃଭାଷା ସେ ଭାଷା ଏକା ଚାଲ୍ବାର୍ କଥା ସେଟା ନିହାତି ଦର୍କାର୍ ଆମର୍ ଓଡ଼ିଶାନେ ଓଡ଼ିଆ ଭାଷା ଏକା ଚାଲ୍ବାର୍ କଥା ସେଟା ଏକା ଆମର୍ ସଂସ୍କୃତି